କଳା ନୃତ୍ୟ କିମ୍ବା ହସ୍ତଶିଳ୍ପୀ ଝୋଟି ଚିତା ଆମେ ଯାହା ସଂଗ୍ରହାଳୟ କରିଥାଉ ସେଠି ମଧ୍ୟ ସମସ୍ତେ ସବୁଯାଗାରୁ ଲୋକମାନେ ଆସି ଦେଖ ଦେଖିଛନ୍ତି ଦେଖେଇଥାନ୍ତି ମାନେ କିପରି ମାନେ ସେ ଯେ ଗୋଟେ ଝିଅ ହଉ କିମ୍ବା ପୁଅ ହଉ କିପରି ଭାବେ ସେମାନେ ନୃତ୍ୟ କରୁଛି କିମ୍ବା ଝୋଟିଚିତା ପକଉଛନ୍ତି ତାହା ଆମେ ସବୁଠାରୁ ଖୁବ୍ ସୁନ୍ଦର ସୁନ୍ଦର କରି ଝୋଟିଚିତା ପକୋଉଛନ୍ତି ଏବଂ ନୃତ୍ୟ ବି ଭଲ ନୃତ୍ୟ କରୁଛନ୍ତି ଆମ ଏହି କେନ୍ଦ୍ରାପଡ଼ା ଜିଲ୍ଲାରେ ଯେଉଁ ପରିଦର୍ଶନ ପରିଦର୍ଶନ ପରିଦର୍ଶନ ସମୟ ହେଉଛି ସକାଳ ନଅଟାରୁ ସନ୍ଧ୍ୟା ଚାରିଟା ଯାଁକେ ଖୋଲା ରହେ ଏବଂ ଏହି ସବୁ ଜାଗାରୁ ଲୋକମାନେ କେନ୍ଦ୍ରାପଡ଼ାକୁ ଆସନ୍ତି ବୁଲିବାକୁ କେନ୍ଦ୍ରାପଡ଼ାରେ ଫେମସ୍ ଜାଗା ହେଉଛି ହେଉଛି ସବୁ ଲୋକମାନେ ଏହି ସ୍ଥାନକୁ ଆସି ସବୁ ଝିଅ କିମ୍ବା ପୁଅଙ୍କର ନୃତ୍ୟ ହସ୍ତଶିଳ୍ପୀ ମଧ୍ୟ ଦେଖାଇଥାନ୍ତି ସେମାନେ ଭାବୁଛନ୍ତିକି ଏହି ଝିଅ କିମ୍ବା ପୁଅ ହଉ ଏହି ଝୋଟି ଚିତା କରିପାରିଲେ ମାନେ ଆଗକୁ ମାନେ ଆଗକୁ ଯିବେକି ବଡ଼ବଡ଼ ସ୍ଥାନକୁ ଯାଇଁକି ଏପିରିକି ଭାଗ ନେଇପାରିବେ ଯେପରି ନୃତ୍ୟ ଏଠି ଯେପରି ନୃତ୍ୟ କରୁଛନ୍ତି ସେମିତିକି ବଡ଼ବଡ଼ ସ୍ଥାନରେ ଏହି ନୃତ୍ୟ କଲେ ସେମାନେ ବହୁତ୍ ଭଲ ଖୁସି ହେବେ କି ତାଙ୍କୁ ବହୁତ୍ ଭଲ ପ୍ରାଇଜ୍ ଦେବେ ଏହିପରି ଭାବରେ ତାଙ୍କର ନୃତ୍ୟ ହସ୍ତଶିଳ୍ପୀକୁ ସେ ଏହି ଜାଗାରେ ଏହି ଜାଗାରେ ସେମାନେ ରଖିଛନ୍ତି